ବଲିଉଡ୍ କିମ୍ବା ଟଲିଉଡ୍ ଭାରତର ଫ୍ୟାସନ୍କୁ ସବୁଠୁ ପ୍ରଭାବିତ କରୁଛି କାରଣ ଆଜି କାଲିର ପିଲାମାନେ ଫିଲ୍ମ ଦେଖିକି ସେହିଥିରେ ହିରୋ ହେଉ କିମ୍ବା ହିରୋଇନ୍ ଯେଉଁ ପ୍ରକାରର ପୋଷାକ ବ୍ୟବହାର କରୁଛନ୍ତି ସେମାନେ କଳା ପରିବେଷଣ ପାଇଁ ସେଥିରୁ ଶିଖି ପିଲାମାନେ ସେମିତି ପୋଷାକ ପିନ୍ଧିବାକୁ ପସନ୍ଦ କରୁଛନ୍ତି ମୁଁ କିନ୍ତୁ ଚଳଚ୍ଚିତ୍ର ଦେଖିଛି ଏମିତି ମାଆ ପରି କିଏ ହେବ ସନ୍ତାନ ପୁଅ ମୋର କଳା ଠାକୁର ଇତ୍ୟାଦି ହେଲେ କୌଣସି ପୋଷାକକୁ ଶୈଳୀକୁ ମୁଁ ପସନ୍ଦ କରେ ନାହିଁ ମୁଁ କୌଣସି ଚଳଚ୍ଚିତ୍ରରୁ ଦେଖି ପୋଷାକ ତିଆରି କରିବାକୁ ଚେଷ୍ଟା କରିନାହିଁ